ହଁ କହୁନ୍ ହଁ କିଏ ହଁ କହୁନ୍ କ'ଣ ଅସୁବିଧା ହେଉଥିଲା କ'ଣ କହିଲେ

ଭଲ ହେଇଯିବ ତୁମର୍ ଅସୁବିଧା କ'ଣ ହେଇଥିଲା ଦରଦ ହେଉଛି କେତେଦିନ ହେଲାଣ ଦରଦଟା ହେବାର ଥିବା କେତେ ବୋଇଲେ ହଁ ମେଡ଼ିସିନ୍ କ'ଣ କ'ଣ ଖାଇଲେନି କି ବୋଲେ ତୁମେ ଆସୁନ୍ ଭଲ୍ ଟ୍ରିଟମେଣ୍ଟ ଖାଦ୍ୟ ଖେନା ଫେ ଫ୍ୟାସିଲିଟି ଯେ

ଫ୍ୟାସିଲିଟି ତ ଅଛି ଫ୍ୟାସିଲିଟି ଦେଖୁନ୍ ଫାଷ୍ଟ୍ ତୁମେ ବଲାଙ୍ଗୀର୍ରୁ ଆସନ୍ତୁ ବଲାଙ୍ଗୀର୍ରୁ ଆସିଲା ପରେ ତୁମକୁ ଟ୍ରିଟମେଣ୍ଟ୍ କରାଯିବା ଫାର୍ଷ୍ଟ୍ ବ୍ଲଡ଼୍ ଟେଷ୍ଟ୍ କରାଯିବା ତୁମକୁ କେନ୍ତା କ'ଣ ହେଇଛି କି ତା ଜାଣିବା ଜାଣିବା ଦ୍ଵାରା ଔଷଧ ଔଷଧ ତୁମକୁ ଦିଅ ଦିଆଯିବ ୱାନ୍ ମନ୍ଥ ତା'ପରେ ସେଇଟାକୁ ଠିକ୍ ଭାବରେ ୟୁଜ କର୍ବ ତୁମେ

ଠିକ୍ ଠିକ୍ ଠିକ୍ ଅଛି ତୁମେ ହାଲକା ସେ ବାବଦରେ ତୁମକୁ କୁହାଯିବ କଟାଯିବ ହଁ ଯାହା ହେବା ଗଭର୍ଣ୍ଣମେଣ୍ଟ୍ ତରଫରୁ ତୁମକୁ ଟ୍ରିଟମେଣ୍ଟ୍ କରାଯିବ ଏତେ ବ୍ୟସ୍ତ ହେବା ଜରୁରୀ ନାହିଁ ଠିକ୍ ଅଛି ତୁମେ ଶୀଘ୍ର ଶୀଘ୍ର ଆସନ୍ତୁ ଟ୍ରିଟମେଣ୍ଟ୍ ହେଇଯାନ୍ତୁ ସୁସ୍ଥ ହେବ ଫ୍ୟାସିଲିଟି ବୋଲେ ଫାର୍ଷ୍ଟ୍ ଗଭର୍ଣ୍ଣମେଣ୍ଟ୍ ତରଫରୁ କଟାଯିବ ଫାଷ୍ଟ୍ ପ୍ରାୟ ତମକୁ ଠିକ୍ ଭାବରେ ଦେଖିବି କିନ୍ ଯେନ୍ ଯେ କୌଣସି ଅସୁବିଧା ହେବା ସୁବିଧା କରିପାରିବି ଯେନ୍ଟା ହେଉଥିବ ଖସି

ତୁମେ ଆସନ୍ତୁ ତୁମର ଏଠି ବ୍ଲଡ଼୍ ଟେଷ୍ଟ୍ କରିବା ତା'ପରେ ଜଣା ପଡ଼ିବ କେଉଁ ରୋଗ ଜାଣିବା ଦ୍ଵାର୍ ତୁମକୁ ଔଷଧ ଦିଆଯିବ ଠିକ୍ ସମୟରେ ତୁମକୁ ଟା

ଠିକ୍ ଅଛି